ସତର ଦୁଇ ଉଣେଇଶହ ସତାନବେ ବାଇଶ ଛଅ ଉଣେଇଶହ ଛୟାନବେ ତିନ ଦୁଇ ଦୁଇହଜାର ଦୁଇ ଛଅ ଆଠ ଦୁଇହଜାର ତିନ ଚଉଦ ଏଗାର ଦୁଇହଜାର ଦୁଇ